ହ୍ୟାଲୋ ହଁ ସତ୍ୟରଞ୍ଜନ ହ୍ୟାଲୋ ହଁ ଭଲ ଅଛ

ଆଉ ଭଲ ଯେ ଗୋଟେ ପ୍ଲାନ୍ କରିଛି ଟିକେ ଯାଇକି ଭୁବନେଶ୍ୱରରେ ଟାଉନ୍ ହଲ୍ରେ ଯାଇକି ଦେଖିବା ଟିକେ ସିନେମା ଦେଖିବାପାଇଁ ଆଇନକ୍ସରେ ଯାଇକି ଫିଲ୍ମ ଦେଖିବାପାଇଁ ଟିକେ ଚିନ୍ତା କରୁଛେ ଆଉ ଟିକେ ସମୟ ବାହାର କରିକି ଯିବା ଟିକେ ଆଇନକ୍ସରେ ଫିଲ୍ମ ହଲ୍ କୁ ଯିବା ଟିକେ ସିନେମା ଟିକେ ଦେଖିବା ଭୁବନେଶ୍ୱର ଭୁବନେଶ୍ୱର ଆଇନକ୍ସକୁ ଫିଲ୍ମ ହଲ୍ ଯିବା ହଁ ଭଲ ହେବ ଇଏ ତ ଆଉ ସେଟା ଭଲ ଫିଲ୍ମ ହଲ୍ ଟା ତାଙ୍କର ବି ଡିସିପ୍ଲିନ୍ ରହିଛି ବେଶିକିରି ଆଉ ମଦୁଆଫଦୁଆ ବି ଏଠିକି ଆସୁନାହାନ୍ତି ତାଙ୍କ ସିକ୍ୟୁରିଟି ଗାର୍ଡ଼ ଭଲ ଆଉ ପରିବେଶଟା ଟିକେ ଭଲ ଯୋଉଟା କି ପରିଷ୍କାର ପରିଚ୍ଛନ୍ନ ରହିଛି ସିଟ୍ ଗୁଡ଼ା ମଧ୍ୟ ଭଲ ପକେଇଛି ଡନ୍ଲପ୍ ଗଦି ଭଳିଆ ପକେଇଛନ୍ତି ଆଉ ଏସି ମଧ୍ୟ ଲାଗିଛି ଏବଂ ସେଠି ଟିକେ ଯାଇକି ଫିଲ୍ମ ଦେଖିବା ବହୁତ ଦିନ ହେଲା ଦେଖା ହେଇନେ ଦେଖା ହେବା କଥାବାର୍ତ୍ତା ଟିକେ ହେବା

ହଁ ସେଠି କାଟିବାକୁ ପଡ଼ିବ ଆଉ ହଁ ଅନଲାଇନ୍ ବୁକିଙ୍ଗ୍ ହେଉଛି ଆଉ କ'ଣ ହଁ ସିକ୍ୟୁରିଟି ଭଲ ସେ ପରିବେଶ ବି ଭଲ

ନା ବ୍ୟବସ୍ତା ସେଠି ଭଲ ସିକ୍ୟୁରିଟି ଭଲ ଯୋଉଟା କି ମଦୁଆଫଦୁଆ ସେଠି ଯାଉନାହାନ୍ତି ପୋଲିସ୍ ମାନେ ସେଠି ରହୁଛନ୍ତି ଟାଉନ୍ଟା ସେଇଟା ଏବଂ ପରି

ହଁ ସିଟ୍ ଭଲ ଡନ୍ଲପ୍ ଗଦି ଭଳିଆ ପଡ଼ିଛି ଭଲ ସୋଫା ସେଟ୍ ଭଳିଆ ଘରର ସୋଫା ସେଟ୍ ଭଳିଆ ଏ ସବୁ ବଢ଼ିଆ ପଡ଼ିଛି ଆଉ ସଫା ସୁତୁରା ହଁ ଘରେ ମଧ୍ୟ ମ୍ୟାଟ୍ ପଡ଼ିଛି ସବୁ ଭଲ ବ୍ୟବସ୍ତା ହେଇଛି

ଆଉ ସିନେମା ହଲ୍ ମାଲିକ ଜଣେ ଭଲ ଲୋକ ତେଣୁ ଉଚ୍ଚକୋଟୀର ଲୋକ ତେଣୁ ସେ ଭଲ

ହଁ ହଁ ହଁ ହଁ ହଁ ହଁ ରହୁଛି କାଲି ତ ଦେଖା ହେବା ହଁ ହଁ ହଁ ଧନ୍ୟବାଦ